ଆଜି କାଲିର କୃଷକମାନେ ତ ଅଧିକ ପରିଶ୍ରମ କରିବାକୁ ପସନ୍ଦ କରୁନାହାନ୍ତି କାରଣ ବିଭିନ୍ନ ପ୍ରକାରର ଯନ୍ତ୍ରପାତି ବାହାରିବା ଦ୍ୱାରା ସେମାନେ ମଧ୍ୟ ଅଳସୁଆ ହୋଇ ଗଲେଣି କିନ୍ତୁ କୃଷିକାର୍ଯ୍ୟ ବ୍ୟତୀତ ମୋ ମତରେ ଯଦି ସେମାନେ ଖଲି ପତ୍ର କରି ବିକ୍ରି କରନ୍ତେ କାରଣ ସରକାର ବର୍ତ୍ତମାନ ପ୍ଲାଷ୍ଟିକ ବା ପଲିଥିନ ଜରିକୁ ବନ୍ଦ କରିବାରେ ଲାଗିଛନ୍ତି ତେଣୁ ଖଲି ପତ୍ରର ବା କାଗଜ ଠୁଙ୍ଗାର ବ୍ୟବହାର ଅଧିକ ହେଉ ଥିବାରୁ ଏହା କୃଷକମାନଙ୍କୁ ମଧ୍ୟ ଲାଭବାନ କରିପାରିବ